ହଁ ପାଠ ପଢ଼ିକିରି ସମସ୍ତେ ଶିକ୍ଷିତ ଅଛନ୍ତି ବ୍ୟବହାର ଭଲ ଅଛି ଆଉ ପାଠ ପଢ଼ିକିରି ବି ଶିକ୍ଷିତ ନାହାନ୍ତି ମାନେ କଥାବାର୍ତ୍ତାରେ ବି ଭଲ କରନ୍ତିନି ତେଣୁ କଥାରେ କହନ୍ତି ବଚନର ଦରିଦ୍ରନ ତେଣୁ ଯିଏ ଭଲ କଥାବାର୍ତ୍ତା ବ୍ୟବହାର କଲା ତାକୁ ସମସ୍ତେ ଭଲ ପାଇବେ ଆଦର କରିବେ ସେମିତି ସେମାନେ ତାଙ୍କ ଭିତରୁ ଅଛନ୍ତି ସମସ୍ତେ ଶିକ୍ଷିତ ଅଛନ୍ତି ଭଲରେ ବ୍ୟବହାର କରୁଛନ୍ତି ଆଉ ପ୍ରଶଂସା ବି ପାଉଛନ୍ତି ଆଉ ଜଣେ ଜଣେ ଅଛନ୍ତି ସେ ଭଲ ପାଠ ପଢ଼ିଛନ୍ତି କିନ୍ତୁ ଭଲ ବ୍ୟବହାର ନାହିଁ ତେଣୁ ତାଙ୍କ ପାଖ ଲୋକ ଯିବାକୁ ଡ଼ରନ୍ତି ଆଉ ଯେ ଭଲ ପଢ଼ିଲା ଭଲ ଶିକ୍ଷିତ ହେଲା ବା ବୁଦ୍ଧି ଭଲ ତେଣୁ ତାଙ୍କୁ ସମସ୍ତେ ଆଦର କରିବେ ଆଉ ଯିଏ ନ କରିବ ଭଲ ବ୍ୟବହାର ତାଙ୍କୁ ତ ସମସ୍ତେ ତା ପାଖକୁ ଲୋକ ଯିବାକୁ ଚାହିଁବେନି ତେଣୁ ଅଛନ୍ତି ଭଲ ପାଠ ପଢ଼ୁଛନ୍ତି ଶିକ୍ଷିତ ହୋଇଛନ୍ତି ବ୍ୟବହାର ବି ଭଲ କରୁଛନ୍ତି